ହଁ ଆଜ୍ଞା ଆଜ୍ଞା ଟିକେ ଦେହ ଟିକେ ସ୍ୱାସ୍ଥ୍ୟ ଖରାପ ଟିକେ ସ୍ୱାସ୍ଥ୍ୟ ଖରାପ ଆପଣଙ୍କ ପାଖରେ କେମିତି ଫିସ୍ଟା କେମିତି ଅଛି ନାହିଁ ଯାଇଥିଲି ଯେ କେଉଁଠି ଭଲ ଭଲ ଜାଗା ପାରୁନି ପହଞ୍ଚିପାରୁନି ତ ଆପଣଙ୍କର ନମ୍ବର୍ ଟା ତ ପାଇଲି ତ ହେଲେ ବି ମୁଁ ଯୋଗାଯୋଗ କଲେ କେମିତି ନେଉଛନ୍ତି ଡକ୍ଟର ଫିସ୍ଟା

ଆ ମେଡ଼ିସିନ୍ ଟା କ'ଣ ଡିସକାଉଣ୍ଟ ଅଛି ନା କ'ଣ ଏପଟେ କେତେ ପରସେଣ୍ଟ୍ କ'ଣ ଅଛି ନାହିଁ ନାହିଁ କେତେ ପରସେଣ୍ଟ୍ କ'ଣ ଅଛି ଟେନ୍ ପରସେଣ୍ଟ ଅଛି ନାହିଁ ମୁଁ ମୁଁ ମଧ୍ୟ ଯାଇଥାନ୍ତି ଆଉ ଗୋଟେ ପାଖାପାଖି ଘରୋଇ ଗୋଟେ ଲୋକ ନାହିଁ ଅଛନ୍ତି ତ ତାଙ୍କଠୁ ହେଲେ ଦୁଇ ତିନ ଲୋକକୁ ନେଇକି ଯାଇ ଯାଇ ଯାଇଥାନ୍ତି ଟ୍ରିଟମେଣ୍ଟ ଟ୍ରିଟମେଣ୍ଟ ସବୁ ଖାଇବା ପିଇବା ବ୍ୟବସ୍ଥା ତ ସବୁ ପା ପାଖାପାଖି ଅଛି ନା କ'ଣ ନାହିଁ ନାହିଁ ହୋଟେଲ ପାଖାପାଖି ଯେ ଡକ୍ଟର ମେଡ଼ିକାଲ ପାଖାପାଖି ଖାଇବା ବ୍ୟବସ୍ଥା ଅଛି ନା ଖାଇବା ବ୍ୟବସ୍ଥା ନାହିଁ ଆଜ୍ଞା ଆଜ୍ଞା ହଁ ହଁ ହୁଁ ହୁଁ ହୁଁ ହଁ ହ୍ୟାଲୋ ପ୍ରୋବ୍ଲେମ କିଛି ନାହିଁ ଆପଣଙ୍କ ପାଖକୁ ଦେଖା ସାକ୍ଷାତ କଲାପରେ ଜଣାପଡ଼ିବ କେଉଁଠେ ପେସେଣ୍ଟ କେଉଁଠେ ଏଇଠି ତ ହେଉଛି ପ୍ରୋବ୍ଲେମ ବେଲେ ଏ ଲୋକ ଲୋକଟା ବା ହାର୍ଟ ପେସେଣ୍ଟ ଠିକ୍ ନାହିଁ ତ ହଁ ହାର୍ଟ ଅଛି ଦେହ ଭଲ ନାହିଁ ଗୋଡ଼ ଫୋଡ଼ ତା ଭାଙ୍ଗିଯାଇଛି ଆଉ ଆଉ ଆଉ ଜଣଙ୍କର କଣ୍ଡିସନ ଏବେ ଠିକ୍ ନାହିଁ ମୁଣ୍ଡ ଖାଲି ବୁଲାଇ ହେଉଛି ଖାଲି କେଉଁ ଦିନ ଯିବି ଆପଣଙ୍କ କେଉଁନ ରହୁଛି ବନ୍ଦ କ୍ଲିନିକ ମୁଁ ଜାଣିନିନା କିଛି ହଁ ହଁ ହେଲେ ଚବିଶ ଘଣ୍ଟା ଖୋଲା ରହୁଛି ନାଁ ଟାଇମ୍ ଟେବୁଲ୍ କ'ଣ ଖୋଲା ରହୁଛି ବନ୍ଦ ରହୁଛି ଏଗାରଟା ରୁ ତିନଟା ଆଉ ତାପରେ ସଖାଳେ ସନ୍ଧ୍ୟାରେ ବନ୍ଦ ରହୁଛି ନା କ'ଣ ହଁ ହଁ ହଁ ହୁଁ ହୁଁ ହୁଁ ହଉ ଦେଖୁଛି ମୁଁ ଚେଷ୍ଟା କରୁଛି ଯଦି ହବ ବଲେ ମୁଁ ଯିବାକୁ ଟିକେ ଚେଷ୍ଟା କରୁଛି ହେଲା ବି ପି ଆଜ୍ଞା ହାଇ ବି ପି ଅଛି ହେଲା ହାଇ ବି ପି ମୁଣ୍ଡ ମୁଣ୍ଡ ମୁଣ୍ଡ ଖାଲି ବୁଲାଇ ହଉଛି ଶହେ ଶହେ ଷାଠିଏ ବି ପି ଅଛି ଆଜ୍ଞା ଫୋନ୍ କରିକି ତ ଯିବି ନମ୍ବର୍ ଟା ତ ପାଇଲି ଯେ ଏ ନମ୍ବର ନମ୍ବରଟା ପାଇକିରି ମୁଁ ବହୁତ ବହୁତ ଖୁସି ଅଛି ଦେଖିବା କ'ଣ ହେଉଛି ଭରଷା କ'ଣ ହେଉଛି ଟ୍ରିଟମେଣ୍ଟ ହେଲା ପରେ ଜଣାପଡ଼ିବ ବୁଝିଲେ ଆଉ ଆଜ୍ଞା ଆପଣ କାମ କରନ୍ତୁ ଏବେ ତ ବର୍ଷାଟା ହେଉ